ଆମ ଅଞ୍ଚଳରେ ଦେଖାଯାଇଥିବା ପକ୍ଷୀର ନାମ ହେଲା ଶୁଆ ପାରା ସିଲୋ ଯାହାକି ଶୁଆପକ୍ଷୀ ଘରେ ଘରେ ମଧ୍ୟ ଦେଖିବାକୁ ମିଳିଥାଏ କାରଣ ଶୁଆପକ୍ଷୀ ହେଉଛି ପ୍ରିୟ ପକ୍ଷୀ କାରଣ ସେ ଲୋକମାନଙ୍କ ଭଳି ସେ ମଧ୍ୟ କଥା ଶିଖିଥାଏ ଏବଂ ଯାହାଦ୍ୱାରାକି ଲୋକମାନେ ଦେଖି ତାହାକୁ ବହୁତ ଖୁସି ଅନୁଭବ କରନ୍ତି ଏବଂ ତା'ର କଥା ବାର୍ତ୍ତାକୁ ଶୁଣିବା ଦ୍ଵାରା ଆକର୍ଷିତ ମଧ୍ୟ ହୋଇଥାନ୍ତି ଠିକ୍ ସେହିପରି ଭାବରେ ପାରା ଏବଂ ଚିଲ ମଧ୍ୟ ଏକ ପ୍ରସିଦ୍ଧ ପକ୍ଷୀ ଯାହାକି ସେମାନେ ମଧ୍ୟ ବହୁତ ଯେମିତି ସୁନ୍ଦର ଦେଖାଯା'ନ୍ତି ସେମିତି ତାଙ୍କର କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି